ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ଓ ପ୍ରୋତ୍ସାହିତ କରିବାରେ ପାରମ୍ପରିକ କ୍ରୀଡ଼ାର ବହୁତ ଭୂମିକା ରହିଅଛି କାରଣ ଯେକୌଣସି କ୍ରୀଡ଼ା ମଧ୍ୟରେ କ୍ରିକେଟ ହେଲା କବାଡ଼ି ହେଲା ଯାହା ମଧ୍ୟ ଖେଳିସାରିକି ସମସ୍ତେ ପୁରସ୍କୃତ ହୋଇ ଆସିଲେ ଗାଁ ଲୋକ ନା ଯେ କୌଣସି ସମସ୍ତେ ଦେଖିକି ସମସ୍ତେ ଖୁସି ହୁଅନ୍ତି ଆଉ ସେମାନେ ବି ସମସ୍ତେ ଚାହାନ୍ତି କି ଆମର ପାରମ୍ପାରିକ କ୍ରୀଡ଼ା ଯେପରି ବଜାୟ ରଖନ୍ତୁ ପିଲାମାନେ ସେଥିପାଇଁ ସମସ୍ତଙ୍କୁ ଉତ୍ସାହିତ କରନ୍ତି ଆଉ ସମସ୍ତେ ଖୁସିରେ ମଧ୍ୟ ରୁହନ୍ତି